ବେରୋଜଗାରୀ ସମସ୍ୟା ଆମର ବିକାଶ ଏବଂ ଶାନ୍ତି ପାଇଁ କ୍ରମାଗତ ଭାବରେ ଏକ ପ୍ରମୁଖ ପ୍ରତିବନ୍ଧକ ପାଲଟିଛି ଆମ ଦେଶରେ ବେକାରି ହେବାର କିଛି ମୁଖ୍ୟ କାରଣ ହେଉଛି ଜନସଂଖ୍ୟା ବୃଦ୍ଧି ବେକାର ଭଳି ସାଙ୍ଘାତିକ ସମସ୍ୟାର ମୁଖ୍ୟ କାରଣ ଜନସଂଖ୍ୟାର ଦୃତ ଗତିରେ ବୃଦ୍ଧି ହେତୁ ଆମର ସୁଯୋଗ କମ୍ ଅଛି କାରଣ ଆମେ ନିଯୁକ୍ତି ସୁଯୋଗ ବିକାଶ କରିବାରେ ସକ୍ଷମ ନୁହନ୍ତି ଏବଂ ଆମକୁ ଏହି ସମସ୍ୟାକୁ ସାମ୍ନା କରିବାକୁ ପଡ଼ିବ ଶିକ୍ଷା ଏବଂ ଯୋଗ୍ୟତା ଅଭାବ ମଧ୍ୟ ବେକାରି ହେବାର ମୁଖ୍ୟ କାରଣ କାରଣ ଭାରତରେ ଶିକ୍ଷା ବ୍ୟବସ୍ଥା ଆମକୁ ସେହି ଶିକ୍ଷା ତଥା ଯୋଗ୍ୟତା ପ୍ରଦାନ କରିବାରେ ଅସମର୍ଥ ଏବଂ ଏହାର ଫଳାଫଳ ବେକାରି ଆକାରରେ ଦେଖାଯାଏ ସେଥିପାଇଁ ଆଜି ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି ଏହି ବେକାରିକୁ ଦୂରୀକରଣ କରିବା ପାଇଁ ଆମ ଦେଶରେ ବିଭିନ୍ନ ପ୍ରକାର କଳକାରଖାନା ଏବଂ କମ୍ପାନୀମାନ ନିଯୁକ୍ତି କରି ବେକାରୀମାନଙ୍କୁ ସେଇଠି ନିଯୁକ୍ତି ଦେଇ ସରକାର ତାଙ୍କୁ ରୋଜଗାର ସକ୍ଷମ କରାଉଛନ୍ତି ଆଜିକାଲି ଶିକ୍ଷକମାନେ ବହୁତ କିନ୍ତୁ ଆମ ରାଜ୍ୟରେ ଦଳଗତ ଭାବରେ ଅଛନ୍ତି ଏବଂ ତାଙ୍କୁ ଦରମା ବି ମଧ୍ୟ ଦିଆଯାଉନାହିଁ କିନ୍ତୁ ସରକାର